ରେଡ଼ିଓରେ ମୁଁ ବହୁତ ଗୁଡ଼ାଏ ପ୍ରୋଗ୍ରାମ୍ ଶୁଣିଛି ଯେପରି କି କୃଷି ଦର୍ଶନ ମୋତେ ବହୁତ ଭଲ ଲାଗେ କାହିଁକିନା ମୁଁ ବଗିଚାରେ ଗଛ ଲଗାଇବା ପାଇଁ ଭଲ ଭଲ ଲାଗେ ମୋତେ ସେପରି ମୁଁ କୃଷିକାର୍ଯ୍ୟ ତ ଏତେ କରେ ନାହିଁ କିନ୍ତୁ ମୋ ଛୋଟ ବଗିଚାରେ ମୁଁ ବହୁତ ଗୁଡ଼ାଏ ପନିପରିବା ଗଛ ଫଳ ଗଛ ଲଗାଇଥାଏ ଫୁଲ ଗଛ ମଧ୍ୟ ଋତୁକାଳୀନ ହିସାବରେ ଲଗାଇଥାଏ ତ ମୋତେ ସେସବୁ ଶୁଣିବା ପାଇଁ ମୋତେ ବହୁତ ଭଲ ଲାଗେ ସେଥିରେ କିଛି ଆବଶ୍ୟକୀୟ ଜାନକାରୀ ସେ ଦେଇଥାନ୍ତି ଏବଂ ତା'ସହିତ ସିନେମାରେ ଯେତିକି ସବୁ ସଙ୍ଗୀତ ଓଡ଼ିଆ ହିନ୍ଦୀ ଏସବୁ ସଙ୍ଗୀତ ଶୁଣିବାକୁ ମତେ ଖୁବ ଭଲ ଲାଗେ ଅଭୁଲା ଶମୄତି ଏକ ବେଶ ଏକ ମାନେ ସେ ସେ ଶୋ'ଟିକୁ ମୁଁ ଭୁଲିପାରିବିନି କେବେ ଖେଳ ବିଷୟରେ ବି ଶୁଣିବା ପାଇଁ ଖୁବ ଏତେ ନୁହେଁ କିନ୍ତୁ ଭଲ ଲାଗେ ଏବଂ ସମ୍ବାଦ ତ ଗୁରୁତ୍ଵପୂର୍ଣ୍ଣ ତାକୁ ମଧ୍ୟ ମୁଁ ଶୁଣିଥାଏ